ଥରେ ଭୁବନେଶ୍ୱରଠାରେ ଏକ ଟୁର୍ଣ୍ଣାମେଣ୍ଟ ଗେମ୍ ଖେଳା ହଉଥିଲା ଯେଉଁଟାକି କାର୍ଯ୍ୟକ୍ରମ ଦ୍ୱାରା ହଉଥିଲା ଯେଉଁଟାକି ବହୁତ ଭଲ ନିଜସ୍ୱ ଦୃଷ୍ଟିରୁ ତ ବହୁତ ଭଲ ଦେଖା ଯାହାଫଳରେକିନି ଯେ ଅନ୍ୟ ଜାଗାରେ ଥାଇ ମଧ୍ୟ ଆମେ ଅନ୍ଲାଇନ୍ ଗେମ୍ଟାରେ ନିଜେ ଦେଖିବାକୁ ପାଇପାରୁଛେ ନିଜେ ସେଇ ସେଇଟା ହିଁ ବହୁତ ବଡ଼ କଥା ଅନୁଭୂତି ହିଁ ରହିଗଲା ଯେଉଁଟାକି ଆମେ ଭୁବନେଶ୍ୱର ଯାଇକି ଯେଉଁ କାର୍ଯ୍ୟକ୍ରମ ଦେଖିବା ପରିବର୍ତ୍ତେ ଆମେ ଅନ୍ଲାଇନ୍ ମାଧ୍ୟମରେ ନିଜ ନିଜ ଜାଗାରେ ଥାଇ ମଧ୍ୟ ସେଇ କାର୍ଯ୍ୟକ୍ରମ ଦେଖିପାରୁଛେ ଆଉ ଅନ୍ଲାଇନ୍ ମଧ୍ୟ ଧନ୍ୟବାଦ ଦିଆହବ ଯେ ବହୁତ ଦୂର ଦୂରାନ୍ତର ଲୋକ ଯାଇପାରୁନଥିବେ କିନ୍ତୁ ଅନ୍ଲାଇନ୍ ମାଧ୍ୟମରେ ଆମେ ସେଠାରେ ନିଜସ୍ଵ ନିଜ ନିଜ ମୋବାଇଲ୍ ବା ନିଜେ ନିଜେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ମଧ୍ୟ ଆମେ ବହୁତ ଜିନିଷପତ୍ର ଦେଖିଥାଉ କିମ୍ବା ଅଲଗାଠୁ ମଧ୍ୟ ଆମେ ଟ୍ରାନ୍ସଫର୍ କରିଥାଉ ଅନ୍ଲାଇନ୍ ଗୋଟେ ଭଲ ସେବା ଯାହାଫଳରେ କି ଆମର ଅତ୍ୟଧିକ ପରିମାଣରେ କିଛି ନା କିଛି ସୁବିଧା ସୁଯୋଗ ହେଇଥାଏ